ଡ଼କ୍ଟର୍ ଦାସ କହୁଛନ୍ତି କି ଆଜ୍ଞା ସାର୍ ନମସ୍କାର ଆଜ୍ଞା ସାର୍ ଏବେ ଅଛନ୍ତି ଆପଣ ମେଡ଼ିକାଲ୍ରେ ଛୁଟିରେ ଅଛନ୍ତି ଆଚ୍ଛା ପୁଅକୁ ଟିକେ ଥଣ୍ଡା ହେଇଛି ଆଉ ପେଟ କାଟୁଛି ଝାଡ଼ା ହେଉଛି ହଁ ପେଟ କାଟୁଛି ଝାଡ଼ା ହେଉଛି ସେ ଖାଇଥିଲା ଆଇସ୍କ୍ରିମ୍ ଖାଇଥିଲା ଆଇସ୍କ୍ରିମ୍ ଖାଇଥିଲା ଆଉ କାଲି ଗୁପ୍ଚୁପ୍ ଦୁଇ'ଟା ଖାଇଦେଇଥିଲା

ହଁ ହଁ ଦଶ ବର୍ଷ ହେବ ତା'ର ବୟସ

କିଛି ବଟିକା ଦେବାକୁ ପଡ଼ିବ କି

ଆଜ୍ଞା କାଲି ଆପଣ କେତେଟାରେ ରହିବେ ପାଞ୍ଚଟା ପର୍ଯ୍ୟନ୍ତ

ଆଜ୍ଞା କେତେଟାରୁ ଖୋଲା ହେଉଛି

ଆଜ୍ଞା ହଉ ଠିକ୍ ଅଛି କାଲି ନଅଟା ବେଳେ ପୁଅକୁ ଧରିକି ଯିବି ଦେଖିବା ଯେ ଏହି ବଟିକାଗୁଡ଼ା ଖୁଆଉଛି ଦେଖେ ତା'କୁ କେମିତି ଭଲ ଲାଗୁଛି କି ନାହିଁ କ'ଣ ଆଜ୍ଞା ହଉ ଠିକ୍ ଅଛି ଆଜ୍ଞା ହଉ ଠିକ୍ ଅଛି ସାର୍ ନମସ୍କାର